ହଁ ମୁଁ ବିଭିନ୍ନ ପଶୁପକ୍ଷୀମାନଙ୍କୁ ପକ୍ଷୀମାନଙ୍କୁ ଏକା ସାଙ୍ଗରେ ଦେଖିବାକୁ ସୁଯୋଗ ପାଇଥିଲି ଏବଂ ମୁଁ ଯାଇଥିଲି ନନ୍ଦନକାନନ ସେଠାରେ ବିଭିନ୍ନ ପ୍ରକାର ପକ୍ଷୀମାନଙ୍କୁ ସେଠାରେ ସଂରକ୍ଷିତ କରି ରଖାଯାଇଛି ଏବଂ ସେ ପକ୍ଷୀମାନଙ୍କୁ ସେମାନେ ଯେଉଁ ପକ୍ଷୀମାନଙ୍କୁ ମଧ୍ୟ ବିନାସର ଦ୍ୱାରରେ ଥିଲେ ତାହାକୁ ଆଣିକି ସେଠାରେ ଖୁବ ଯତ୍ନର ସହିତ ତାହାକୁ ରଖାଯଏ ଏବଂ ସେଠାରେ ସେମାନଙ୍କ କେମିତି ବଂଶ ବୃଦ୍ଧି ହେବ ସେମାନେ ଅଧିକ ମାତ୍ରାରେ ଅଧିକ ମାତ୍ରାରେ ଦେଖାଯିବେ ସେଥିପାଇଁ ବହୁତ ପ୍ରକାର ଚେଷ୍ଟା କରାଯାଉଛି ଏବଂ ମଧ୍ୟ କରାଯାଉଛି ଆମେ ସେ ପକ୍ଷୀମାନଙ୍କୁ ଦେଖି ଜାଣିପାରୁ ଯେ ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ପକ୍ଷୀମାନେ ଅଛନ୍ତି ଏବଂ କେତେକ ବିଲୁତ ପ୍ରାଏ ପକ୍ଷୀ ଦେଖିବାକୁ ଦେଖିବା ଦ୍ୱାରା ଆମେ ଜାଣୁ ଯେ ସେମାନେ ଆଗକାଳରେ ଥିଲେ ଏବେ କିନ୍ତୁ ସେମାନଙ୍କ ସଂଖ୍ୟା ବହୁତ ଲୋପ ପାଇ ଯାଇଛି ଏବଂ ଏଥିପାଇଁ ଆମ ଏକ ଗୋଷ୍ଠୀ ତିଆରି କରୁଛନ୍ତି ଯେଉଁ ଆମ ଗୋଷ୍ଠୀ ଆମ ଅଞ୍ଚଳରେ ଥିବା ବିଭିନ୍ନ ପ୍ରକାର ବିଲୁପ୍ତର ପକ୍ଷୀମାନଙ୍କୁ ସେମାନକୁ କେମିତି ସଂରକ୍ଷିତ କରି ରଖାଯିବ ସେ ବିଷୟରେ ଧ୍ୟାନ ଦଉଛୁ ଏବଂ ତା ତାଙ୍କୁ ଦେଖିଲେ ଆମେ ବିଭିନ୍ନ ପ୍ରାଣୀ ବା ନନ୍ଦନକାନନ ଚେଷ୍ଟା କରୁଛୁ ଯୋଗାଯୋଗ କରୁଛୁ ଯେ କେମିତି ତାଙ୍କୁ ନେଇ ସେଠାରେ ଭଲ ଭାବରେ ରଖାଯିବ